ଆଜ୍ଞା ଆମ ପରିବେଶରେ ଯେପରି ଆମର ଆବଶ୍ୟକତା ରହିଛି ସେହିପରି ଜୀବଜନ୍ତୁମାନଙ୍କର ଦତିଷ୍ଠଟି ରହିବା ମଧ୍ୟ ଆବଶ୍ୟକ ହୋଇଚି ଜୈବିକ ସନ୍ତୁଳନ ରକ୍ଷା କରିବାରେ ଜୀବଜନ୍ତୁମାନଙ୍କର ମୁଖ୍ୟ ଭୂମିକା ରହିଚି ତେଣୁ ଜୀବଜନ୍ତୁ ଏକ ଅଭିଭାର୍୍ୟ ଅଙ୍ଗ ପରିବେଶର ତେଣୁ ଆମେ ଜୀବଜନ୍ତୁଙ୍କୁ ପ୍ରତି ଧ୍ୟାନ ଦେବା ନିତନ୍ତ ଆବଶ୍ୟକ

ବର୍ତ୍ତମାନ ଆମେ ସୁରକ୍ଷା ପାଇଁ ସରକାର ମଧ୍ୟ ଅନେକ ପଦକ୍ଷେପ ନେଇଚନ୍ତି ଜୀବଜନ୍ତୁଙ୍କ ପାଇଁ ତେଣୁ ଆମେ ଏଥିପ୍ରତି ସଚେତନ ହେବା ଆବଶ୍ୟକ ଜୀବଜନ୍ତୁ ମମାନଙ୍କୁ ଏବଂ ଏହା ଏଥିପାଇଁ ଆମେ ବୟସ୍କମାନଙ୍କଠାରୁ କୌଣସି ଅନେକ ଗୁଡ଼ିଏ ପାରମ୍ପରିକ ପରାମର୍ଶ ପାଇଛନ୍ତି ଜୀବଜନ୍ତୁମାନଙ୍କୁ ଯେପରି ଆମେ ଘରେ ପାଳିଥାଉ କୁକୁର ହେଉ ବିଲେଇ ହେଉ ଗାଈ ଗୋରୁ ହୁଅନ୍ତୁ ସେମାନଙ୍କର ପ୍ରତିଦିନ ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ ତେଣୁ ଆମେ ଏଥିପ୍ରତି ସଚେତନ ହେବା ଆବଶ୍ୟକ ଏବଂ ଅନ୍ୟମାନଙ୍କୁ ସଚେତନ କରିବା ମଧ୍ୟ ନିତ୍ୟାନ୍ତ ଆବଶ୍ୟକ